ମୁଁ ଗୀତ ଟିକି ଶୁଣିବା ପାଇଁ ମୋବାଇଲକୁ ବ୍ୟବହାର କରେ ପାଞ୍ଚ ଥର ଦଶ ଥର ସେହି ଗୀତ ଟାକୁ ଶୁଣେ ଶୁଣି ସାରିଲା ପରେ ତାକୁ ମୁଁ ଭଲ ଭାବରେ ଶୁଣି କରି ଗୀତ ଗାଏ